ମୋ ପରିବାରରେ ଆମେ ପାଞ୍ଚ ଜଣ ଲୋକ ତିନି ପୁଅ ଝିଅ ଆମେ ସ୍ଵାମୀ ସ୍ତ୍ରୀ ଆମର ବହୁତ ସୁଖ ସଂସାର କିଛିର ଅଭାବ ନାହିଁ କାହା ସହିତ କାହାର ଗଣ୍ଡଗୋଳ ନାହିଁ ଆମେ ସମସ୍ତେ ମିଳିମିଶି ବହୁତ ଶାନ୍ତିରେ ଅଛୁ ମୋ ସାଙ୍ଗମାନେ ମଧ୍ୟ ବହୁତ ଭଲରେ ଅଛି ତାଙ୍କେ ମଧ୍ୟ ଆମ ଘରକୁ ଆସିବେ ଆମେ ମିଳିମିଶିକି ଖାଇବୁ ମଜାମସ୍ତି କରିବୁ ଏମିତି ବହୁତ ଭଲରେ ଆମେ ଚଳିବୁ ତାଙ୍କ ଘରେ ମଧ୍ୟ ଆମେ ଯିବୁ ଗୋଟେ ସାଙ୍ଗ ନାହିଁ କି ଦୁଇଟା ସାଙ୍ଗ ନାହିଁ ବହୁତ ସାଙ୍ଗମାନେ ଅଛି ତାଙ୍କ ଘରେ ଦିନକୁ ଦିନକୁ ଯିବି ତାଙ୍କେ ଆସିବେ ଆମେ ସବୁ ଲୋକ ମିଶିକି ବୁଲିବାକୁ ମଧ୍ୟ ଯିବୁ ପୂଜାପର୍ବାଣିରେ ମଧ୍ୟ ତାଙ୍କ ଘରେ ଆମେ ଆମ ଘରେ ତାଙ୍କେ ଏମିତି ଆମେ ଚଳିବୁ କିନ୍ତୁ ବହୁତ ମଜା ସାଙ୍ଗସାଥି ରହିବା ଜୀବନଟା ବହୁତ ଶାନ୍ତି ଲାଗେ ସାଙ୍ଗମାନଙ୍କର ଯଦି କିଛି ଅଭାବ ପଡ଼େ କି ଦୁଃଖ ପଡ଼େ ଆମେ ସାଙ୍ଗେ ସାଙ୍ଗେ ତା ପାଖରୁ ପଳାଇ ଯିବୁ କି ତାଙ୍କେ ଆମ ପାଖରେ ପଳାଇଆସିବେ ଏମିତି ମିଳିମିଶି ରହିବାରେ ବହୁତ ଭଲ ଲାଗେ